ହ୍ୟାଲୋ ଏଟା ହୋଟେଲ୍ ବାସନ୍ତୀ କହୁଛ କି ମୁଁ କାଲି ଚାରିଟା ଜିନିଷ ଅର୍ଡ଼ର୍ କରିଥିଲି ସେଟା ସବୁ ଆପଣଙ୍କ ମନେ ଅଛି ହଁ ଆପଣଙ୍କ ତ ସବୁ ମନେ ଅଛି ଏଟା ଭଲସେ ଟିକେ ପ୍ୟାକିଂ କରିକି ଜଲ୍ଦି ଟିକେ ପଠାଇଦିଅ ଭଲସେ ପ୍ୟାକିଂ ନକଲେ ରାସ୍ତାରେ ଗୋଟେ ପଡ଼ିଗଲେ ସେଟା ସବୁ ପଡ଼ିଯିବ ହେଲା ସେଥିପାଇଁ ଭଲ ସେଠିକେ ପ୍ୟାକିଂ କରି ଜଲ୍ଦି ଟିକେ ଡେଲିଭରି କରିଦିଅ ଆମ ଘରେ ହେଲା ଆମ ଆଡ୍ରେସ୍ ହେଉଛି ବାଲି ମେଲା ଅଠତିରିଶ ଏଇଠି ଆସିକରି ବାଲିମେଲା ଆସିବ ଅଠତିରିଶ କେଉଁଠି ସେମାନେ କହିଦେବେ ଅଠତିରିଶ କେଉଁଠି ସେଇଠି ଆସିକରି ମୁଁ ଫୋନ୍ କରିବ ମୁଁ କହିଦେବି ଆମ ଘର କେଉଁଠି ଆପଣ ସେହି ଜଲ୍ଦି ଟିକେ ଡେଲିଭରି ଦେବାକୁ ଭଲ ସେ ଟିକେ ପ୍ୟାକିଂ ଭାଇ ନହେଲେ ଗୋଟେ ରାସ୍ତାରେ ଗୋଟେ ପୋଡ଼ିଦେଲେ ସେତେବେଳେ କ'ଣ ହେବ ଆଉଥରେ ଆପଣଙ୍କୁ ରିଟର୍ଣ୍ଣ ଯିବାକୁ ପଡ଼ିବ ସେଥିପାଇଁ ସେଥିପାଇଁ ଆପଣ ଟିକେ ଭଲରେ ପ୍ୟାକିଂ କରି ପଠାଇ ଦିଅନ୍ତୁ ହେଉ